ଆମ ରାୟଗଡ଼ା ଜିଲ୍ଲାରେ ଜେ କେ ପେପର ମିଲ୍ ବୋଲି ପ୍ରସିଦ୍ଧ କାରଖାନାଟିଏ ଅଛି ଯାହା ଯାହା ଦ୍ୱାରା ଆମ ରାୟଗଡ଼ା ଜିଲ୍ଲାକୁ ବହୁତ ସାହାଯ୍ୟ ହେଉଛି ଏବଂ ରାୟଗଡ଼ା ଜିଲ୍ଲାର ଲୋକ ଏବଂ ବାସିନ୍ଦାମାନଙ୍କୁ ବି ବହୁତ ପ୍ରକାରର ସାହାଯ୍ୟ ହେଉଛି ତାଙ୍କୁ ବି ବିଭିନ୍ନ ପ୍ରକାର ରୋଜଗାର ହେଉଛି ସେଇଟା ଆମ ରାୟଗଡ଼ା ଜିଲ୍ଲାକୁ ବହୁତ ସାହାଯ୍ୟ କରୁଛି